ଆମେ ଓଡ଼ିଆ ଆମ ଭାଷା ବି ଓଡ଼ିଆ ଆମେ ହେଲୁ ଓଡ଼ିଶାର ଜଗନ୍ନାଥ ସାଂସ୍କୃତିକ ଲୋକ ମୋ ଜେଜେ ଜେଜେଙ୍କ ବାପା ଅଣଜେଜେ ସମସ୍ତେ ଓଡ଼ିଆ ଆମେ ହେଲୁ ଓଡ଼ିଶାର ଲୋକ ଆମ ଓଡ଼ିଶାର ଭାଷା ସାହିତ୍ୟ ସବୁ ଆମେ ମଧୁର ଆମେ ଓଡ଼ିଆର ଜଗନ୍ନାଥ ସଂସ୍କୃତିରେ ଓଡ଼ିଆ ଠାରୁ ଆଉ ଭାଷା ମଧୁର କିଛି ନାହିଁ ଓଡ଼ିଶାର ମଧୁରତା ହେଲା ଓଡ଼ିଆ ଭାଷା ଯେହେତୁ ଆମେ ଜଗନ୍ନାଥ ସଂସ୍କୃତିର ଲୋକ ଆମେ ଶାରଳା ଦାସ ଆଦି କବି ଶାରଳା ଦାସର ପୀଠରେ ଆମ ଘର ଆମେ ଆଦି କବି ଶାରଳା ଦାସଙ୍କ ବିଷୟରେ ବହୁତ କିଛି ଜାଣିଛୁ ଆଉ ଓଡ଼ିଆ କହିଲେ ଆମେ ଆମ ଓଡ଼ିଆ ସଂସ୍କୃତି ଜନ ଗଣ ମନ ହେଲା ଆମର ଓଡ଼ିଆ କାହିଁକିନା ସେ ଓଡ଼ିଶାର ଭାଷା ସାହିତ୍ୟରେ ପ୍ରସିଦ୍ଧ କାହିଁକିନା ସେ ଆଉ କୌଣସିରେ ହେଇପାରିଲା ନାହିଁ ଯେ ହିନ୍ଦୀ ଇଂଲିଶ ତେଲୁଗୁ କୌଣସି ନାହିଁ ଓଡ଼ିଆ ଓଡ଼ିଆ ଭାଷା ଏମିତି କିଛି ମୋଟେ ଇଏ ତ ଯେହେତୁ ଲୋକମାନେ ସହଜ ବି କହିପାରିବେ ଛୋଟ ପିଲା ଠାରୁ ବୁଢ଼ା ଯାଏ ସମସ୍ତେ ଓଡ଼ିଆ ପାଇଁ ଭାରି ମଧୁର ଆଉ ଓଡ଼ିଆ ଭାଷା ଠାରୁ ମଧୁର ଭାଷା ଆଉ କୌଣସିରେ ନାହିଁ ଆଉ ଓଡ଼ିଆ ଭାଷା ଆମର ଏମିତି କିଛି ଯେ ଯେହେତୁ ଆମେ ତାକୁ ସହଜ ସୁକ୍ଷ୍ମରେ କହିପାରିବା ଆଉ ଓଡ଼ିଆ ଭାଷା ଆମ ଓଡ଼ିଶାର ଗୋଟେ ଏମିତି